ଗଛ ସବୁ ନର୍ସରୀରୁ ଆଣିଲା ବେଳେ ବହୁତ ଖୁସି ଲାଗେ ତାକୁ ତଳେ କିମ୍ବା ପଲିଥିନ୍ ପ୍ରସ୍ତୁତ କରି ଲଗେଇ ସାରିଲା ପରେ ବହୁତ ବଢ଼ିଆ ଅନୁଭବ ହୁଏ ଡେଲି ପାଣି ଦେଲାବେଳେ ଭଲ ଲାଗେ ତାପରେ ଆସ୍ତେ ଆସ୍ତେ ତ'ର କଢ଼ଟି ଆସି ଫୁଲଟି ପ୍ରସ୍ଫୁଟିତ ହେବାକୁ ଲାଗିଲା ବେଳେ ନିଜ ଭିତରୁ ଗୋଟେ ଖୁସି ଖୁସି ଅନୁଭବ ହୁଏ ଗୌରବାନ୍ୱିତ ମନେ କରୁ ନିଜକୁ ଆଉ ନିଜେ ପୁରା ତାଜା ତାଜା ଲାଗେ ମନ ପ୍ରଫୁଲ୍ଲିତ ହେଇଯାଏ ଆନନ୍ଦିତ ହୋଇଯାଏ ଫୁଲରେ ପାଣି ଦେଲାବେଳେ ସେ ଫୁଲଟି ହଲି ଦୋହଲି ତା' ଉପରେ ଟପଟପ ପାଣି ପଡ଼ୁଥିଲା ବେଳେ ଆହୁରି ଭଲଲାଗେ ଶୀତଦିନ କାକରରେ ବିନ୍ଦୁ ପଡ଼ିଥିବ ସକାଳୁ ଉଠି ସେ ଫୁଲ ସବୁକୁ ଦେଖିଲା ବେଳକୁ ମନ ଆନନ୍ଦିତ ହୋଇଥାଏ ସବୁ ଦୁଃଖ କଷ୍ଟ ଆନନ୍ଦ ଦୁଃଖକଷ୍ଟ ସବୁ ଦୂରେଇ ଯାଏ ମନରେ ଆନନ୍ଦ ଭରିଯାଏ ସେ ଫୁଲର ବାସ୍ନା ସବୁ ଖେଳି ବୁଲେ ବଗିଚା ସାରା ତା' ଭିତରେ ଚାଲି ଆସିଲେ ମାତୃତ୍ୱର ଅନୁଭବ ହୁଏ ନିଜ ସନ୍ତାନମାନଙ୍କୁ ଦେଖିଲା ପରି ଲାଗେ ଆଉ ବହୁତ ଖୁସି ଲାଗେ ବିଷାଦ ସବୁ ମନରୁ ଦୂରେଇଯାଏ ଆନନ୍ଦ ଲାଗେ